ଆମର୍ ଇଆଡ଼େ ପୋଲିସ୍ ହେକି କିଛି ଖାସ୍ ଧ୍ୟାନ ନାଇଁ ଦେସନ୍ ଯାହା କିଛି ବି ଘଟଣା ହୋଇଯାଉ ସେମାନେ ଲାଇଟ୍ଲି ଧ୍ୟାନ ଦେସନ୍ ଆଉ ବହୁତ ଅସନ୍ ପୋଲିସ୍ ସେଟା ହୋଲ୍ ଡ଼ିପାର୍ଟମେଣ୍ଟକେ କିଛି କହି ନାଇଁ ଏବେ ଅଫିସର୍ସ୍ ବହୁତ ଆଲାର୍ଟ ରେହସନ୍ ବାକି କେତେ କେତେବେଲେ ସମ୍ ଟାଇମ୍ସ ତାଙ୍କ ଏକ୍ସ ଘଣ୍ଟା ଲେଟ୍ ହୋଇଯାଇଛି ବାଇ ମୋଷ୍ଟ ଅଫ୍ ଦ ଟାଇମ୍ ସେମାନେ ଆକ୍ଟିଭ୍ ରହସନ୍ ଯେନ୍ଟାକି ଗୁଟେ ବହୁତ ପ୍ଲସ୍ ପଏଣ୍ଟେ ଆଉ ଆମର୍ ଅଞ୍ଚଳରେ ଅପରାଧ୍କେ ଜଲ୍ଦି କାଉଣ୍ଟର କର୍ବାର ଟ୍ରାଏ କରସନ୍ ଆମର୍ ପୋଲିସ କର୍ମୀମାନେ ଯେନ୍ଟାକି ଆମକୁ ସୁରକ୍ଷା ସୁରକ୍ଷିତ ରଖ୍ବାରେ ବହୁତ ହେଲ୍ପ କରସନ୍ ଆଉ ସେଟା ଗୋଟେ ବହୁତ ବଡ଼ ଷ୍ଟେପ୍ ନେସନ୍ ସେମାନେ କେତେବେଲେ ବି ସେମାନେ କମି ନା ରଖନ୍ ସୁରକ୍ଷା ମାମଲାରେ ଆଉ ଯଦି ବି କିଛି ହେନ୍ତା ହେଇଯସନ୍ ତ ସେମାନେ ଠିକ୍ଠାକ୍ ଆକ୍ସନ୍ ନେଇସନ୍ ବହୁତ କମ୍ ହିଁ ହେନ୍ତା ଟାଇମ୍ ଥିସି ଯେତେବେଲେ ସେମାନେ ଆକ୍ସନ୍ ନାଇଁ ନେସନ୍ ଆଉ ଏଇଟା ଆମର୍ ଲାଗି ଆମର ଅଞ୍ଚଳରେ ପୋଲିସ୍ କର୍ମୀମାନେ ସୁବିଧା ଜନକଏ ଆମର୍ ଲାଗି